ଭାଇ ତୁମେ ଦୋକାନରେ ଅଛ କି ହେଉ ଭାଇ ଦୋକାନରେ ଏବେ ଗଲା କାଲି ଯାଇଥିଲି ସାର ନଥିଲା ଏବେ ସାର ଆସିଛି ହେଉ ଗ୍ରୋମର୍ ସାର କେତେ ଲେଖା କେ ଜି ହେଉ ଆଉ କୀଟନାଶକ ଔଷଧ ମୋନୋସିଲ୍ ଅଛି ହେଉ ମୋନୋସିଲ୍ରେ ଆମର ତାର୍ଜା ଏସବୁ ମାରିଲେ ମରିଯିବ ହେଉ ଠିକ୍ ଅଛି ଆଉ ଚାଷ ଜମି ଆମ ଧାନ ପାଇଁ ଆମର ପାଞ୍ଚଶହ ପାଞ୍ଚ ବିଷ ଅଛି ତାହେଲେ ଠିକ୍ଅଛି ଭାଇ ମୁଁ କାଲି ତମ ଦୋକାନକୁ ସକାଳେ ସାତଟା ବେଳେ ଯାଉଛି ଗୋଟେ ମୋନୋସିଲ୍ ଆଉ ଗୋଟେ ପାଞ୍ଚ ଶହ ପାଞ୍ଚ ବିଷ ଅଢ଼େଇଶହ ଗ୍ରାମ ଫାଇଲ୍ ଗୋଟେ ଗୋଟେ ସବୁଥିରୁ ମୋ ପାଇଁ ରଖିଥିବେ ଆଉ ଗ୍ରୋମର ସାର ଦଶ କେ ଜି ଆଉ ୟୁରିଆ ପାଞ୍ଚ କିଲୋ ଆଉ ପଟାସ୍ ଦଶ କିଲୋ ରଖିଥିବେ ଏବେ ଆଉ ଅନୁସାରେ କିସ ଭଲ ଵମ୍ପଲର ଓ ଗ୍ରୀନ ଗ୍ରୋଥ ଏସବୁ ଅଛି ଆପଣ ବେଶୀ ଜିନିଷ ଆଣିଲେ କିଛି ଡିସକାଉଣ୍ଟ୍ ମିଳିବ ନା ମିଳିବନି ଗ୍ରୋମର୍ କେ ଜି ଚାଳିଶ ଟଙ୍କା କହୁଛନ୍ତି ଅନ୍ୟ ଦୋକାନରେ ପଇଁତିରିଶ ଟଙ୍କା କହୁଛନ୍ତି ତ ଆପଣ ପଇଁତିରିଶ ଟଙ୍କାରେ ଦେଇପାରିବେ କି ପସନ୍ଦ ନାହିଁ ସାର ତ ସବୁ ଦୋକାନରେ ପଇଁତିରିଶ ଆପଣ ଚାଳିଶ ଟଙ୍କା କହିଲେ ତ ମୁଁ ସେଥିପାଇଁ କହିଲି ପଇଁତିରିଶ ଟଙ୍କା ଯଦି ହେବ ମୁଁ ତାହେଲେ ମୁଁ ଆଣିବା ପାଇଁ ଚାହିଁବି ଗୋଟେ ପଚାଶ କେ ଜି ଗୋଟେ ବ୍ୟାଗ୍ ଗ୍ରୋମର୍ ନେବି ହେଉ ଆ କୀଟନାଶକ ଔଷଧ ବି ସେମିତି ଟିକେ ଡିସକାଉଣ୍ଟ୍ ଅଛି ହେଉ ଠିକ୍ଅଛି ମୁଁ କାଲି ସନ୍ଧ୍ୟାବେଳକୁ ଯାଉଛି ହେଉ ତାହେଲେ ରଖୁଛି